ହ୍ୟାଲୋ ଜଗନ୍ନାଥ ଟ୍ରାଭେଲର୍ ଏଜେନ୍ସି ଲାଗିଛିକି ହଁ ଆପଣ ଥିଲେ ମୁଁ କାଲି କଥା ହେଇଥିଲି ଆପଣ ସେଭେନ୍ ସିଟର୍ ସ୍କର୍ପିଓ ଗାଡ଼ିଟା ମୁଁ ବୁକ୍ କରିଥିଲି ଯେଉଁ ଆମେ ଆମର ଫ୍ୟାମିଲି ମାନେ ବୁଲିବାକୁ ଯିବୁ ବୋଲି ଫାଇନାଲ୍ କରିଥିଲୁ ପୁରୀ କୋଣାର୍କ ଲିଙ୍ଗରାଜ ମନ୍ଦିର ଏମିତି ବୁଲିବାକୁ ମାନେ ପୋଗ୍ରାମ୍ କରୁଥିଲୁ ଆଉ ଆପଣ ଥିଲେ ତ ମୋର ଫାଇନାଲ୍ ପେମେଣ୍ଟ୍ଟା ପକ୍କା ହେଇଥିଲା ଆଉ ବାର ହଜାର ଟଙ୍କା ପକାଇଥିଲା ତା'ପରେ ଆପଣଙ୍କର ବୁଲି ବୁଲାବୁଲି କରିକିରି ଆସିଲୁ ଆସିଲା ପରେ ଯେତିକି ଯେଉଁ ପେମେଣ୍ଟ୍ଟା ଆମର ଛିଡ଼ି ନଥିଲା କି ସେତିକି ପେମେଣ୍ଟ୍ ଯେତିକି ଛିଡ଼ି ଥିଲା ତାହିଁରୁ ଅଧିକ ପେମେଣ୍ଟ୍ ଯେଉଁ ବାର ହଜାର ଟଙ୍କା ଛିଡ଼ି ଥିଲା ତାହିଁରୁ ଅଧିକ ପେମେଣ୍ଟ୍ ଡ୍ରାଇଭର୍ ଯେଉଁ ମାଗୁଛି ମତେ ତାକୁ ସେତିକି ପେମେଣ୍ଟ୍ ଦେଲା ପରେ ବି ମଧ୍ୟ ସିଏ ଡ୍ରାଇଭର୍ ଯେ କହୁଛି ଏତିକି ପେମେଣ୍ଟ୍ ଦିଅ ନାହିଁ ମତେ ଆଉ ଅଧିକ ପେମେଣ୍ଟ୍ ଦେବ ଦିଅ ବୋଲି କହୁଛି ସେ କ'ଣ ପାଇଁ ଏତିକି ଅଧିକ ପେମେଣ୍ଟ୍ ମାଗୁଛି କ'ଣ ପାଇଁ ମାଗୁଛି କିଛି ବୁଝା ପଡ଼ୁନି ତମେ କେମିତିକା ଡ୍ରାଇଭର୍ ରଖିଛନ୍ତି ଏମିତି ଏମିତି ମତେ କଣ୍ଟିନ୍ୟୁ ଆର୍ଗ୍ୟୁମେଣ୍ଟ୍ କରି କରି ଯାଉଛି ସେଇ କ'ଣ ଏମିତି ଡ୍ରାଇଭର୍ ରଖୁଛନ୍ତି ଏମିତି ଡ୍ରାଇଭର୍ ରଖିଲେ ଆପଣଙ୍କର ଗାଡ଼ି ମୁଁ ବୁକ୍ କରିବା କଥା ନ ଥିଲା ତ ଆପଣ ଯେତିକି ପେମେଣ୍ଟ୍ ମାନେ ଫିକ୍ସ ହେଇଥିଲା ତାଠୁ ଅଧିକ ସିଏ ମାଗୁଛି କ'ଣ ପାଇଁ ମାଗୁଛି ସିଏ ମୁଁ କିଛି ବୁଝିପାରୁନି ତା ବୋଲି ସେଇ ଏତିକି ଯେଉଁ ଯେତିକି ଆର୍ଗ୍ୟୁମେଣ୍ଟ୍ ସେଇ କରିଲାଣି ତମେ ସେ ଡ୍ରାଇଭର୍ ଥିଲେ ତମେ ଟିକେ କଥାବାର୍ତ୍ତା ହୁଅ ନହେଲେ ତ ଆଗକୁ ମୁଁ କମ୍ପ୍ଲେନ୍ ଯାଇକିରି କରିପାରିବି ଏମିତି ଡ୍ରାଇଭର୍ ଦରକାର ନାହିଁ ଏମିତି ଟ୍ରାଭେଲର୍ ଆମ ଟି ଗାଡ଼ି ଦରକାର ନାହିଁ ବୁଲାବୁଲି କରିସାରିଲା ପରେ ସବୁ ସରିସାରିଲା ପରେ ଲାଷ୍ଟ୍କୁ ଡ୍ରାଇଭର୍ ଅଧିକ ଯେଉଁ ପେମେଣ୍ଟ୍ ମାଗୁଛି କ'ଣ ପାଇଁ ତମେ ଡ୍ରାଇଭର୍ ଥିଲେ କଥାବର୍ତ୍ତା ହୁଅ ଲାଷ୍ଟ୍ ଡିସିସନ୍ କରିକି ମତେ ଜଣାଅ